ମୋର ପ୍ରିୟ ଲେଖକ ହେଉଛନ୍ତି ଏ ପି ଜେ ଅବ୍ଦୁଲ୍ କାଲାମ୍ ଜି ଏ ପି ଜେ ଅବ୍ଦୁଲ୍ କାଲାମ୍ ସେ ବହୁତ୍ ଭଲ୍ ଇନ୍ସ୍ପାୟାରିଂ ଇନ୍ସ୍ପାୟାରିଂ ଥଟ୍ସ୍ମାନେ ଲେଖ୍ସନ୍ ତାଙ୍କର୍ ବୁକ୍ମାନେ କି ତାଙ୍କର୍ ବୁକ୍ମାନ୍କେ ଆମ୍କେ ବହୁତ୍ କିଛି ଇନ୍ସ୍ପିରେସନ୍ସ୍ ମିଲି ପାର୍ସି ତାଙ୍କର୍ ଲେଖା ବିଷୟରେ ବି ମତେ ବହୁତ୍ ପସନ୍ଦ୍ ଲାଗ୍ସି ତାଙ୍କର୍ ଲେଖାଟା ତାଙ୍କର୍ ଯେନ୍ତା ଥଟ୍ସ୍ ଥିସି ସେ ଥଟସ୍ଟା ବି ବହୁତ୍ ଭଲ୍ ଲାଗ୍ସି ଅବ୍ଦୁଲ୍ କାଲାମ୍ କି ଗୁଟେ ଜେଣ୍ଟା ବୁକସ୍ଟା ଅଛେ ଇନସ୍ପାୟାରିଂ ଥଟ୍ସ୍ଟା ସେ ବହିଟା ମୁଇଁ ବହୁତ୍ ବହୁତ୍ ବାର୍ ପଢ଼ିଚେଁ ବି ବହୁତ୍ ଫଲୋ କୁ ବି କର୍ସିଁ ସେ ବୁକ୍ର ମତେ ବହୁତ୍ ଭଲ୍ ଲାଗ୍ସି ତାଙ୍କର ଇ କଥା କି ଆମର୍ ଆତ୍ମବିଶ୍ଵାସ୍ ଆଉ କଡ଼ି ମେହେନତ୍ ଆଉ ସଫଳତା ଅସଫଳତା ଥିଲା ଲୋକ୍କେ ନିଜର୍ ଆତ୍ମବିଶ୍ଵାସ୍ ଆଉ କଡ଼ି ମେହେନତ୍ରେ ଜଣେକେ ମେହେନତି ବନେଇପାର୍ସି ତାର୍ ନାଁ ରଖବାର୍ କେ କରିପାରସି ଜେଣ୍ଟାକି ଅଛେ ଆତ୍ମବିଶ୍ଵାସ୍ ଆର୍ କଡ଼ି ମେହେନତ୍ ଅସଫଲ୍ତା ନାମକ୍ ବିମାରିକୋ ମାର୍ନେ କେଲିଏ ସବ୍ସେ ବଢ଼ିଆ ଦବାଇ ହେ ଇଟା ଜେନ୍ଟାକି ଅବ୍ଦୁଲ୍ କାଲାମ୍ କହିଚନ୍ ମତେ ସେଟା ବେଶୀ ବହୁତ୍ ଭଲ୍ ଲାଗ୍ସି ତାଙ୍କର୍ ଆଉ ଗୁଟେ ବି ଜେଣ୍ଟାକି ଅଛେ ଆମ ନିଜ ଭବିଷ୍ୟତରେ କିଛି ସଫଲତା କରିପାରବ ୟା ନେହିଁ ପାର ବଟ୍ ନିଜର୍ ଉପ୍ରେ ଯଦି ବିଶ୍ଵାସ୍ ଅଛେ ନିଜେ ଆଗ୍କେ ସିଓର୍ ବଢ଼ିପାର୍ବ ଇସବୁ କଥା ମତେ ଅବ୍ଦୁଲ୍ କାଲାମ୍ର ବହୁତ୍ ଭଲ୍ ଲାଗ୍ସି ଆଉ ଇଟା ବି ମୁଇଁ ନିଜେ ବହୁତ୍ ବାର୍ ପଢ଼୍ସିଁ ବି ଆଉ ତାଙ୍କର୍ ସେ କଥା ମୁଇଁ ଫଲୋ ବି କର୍ସିଁ ଯେନ୍ତିର୍ ଲାଗିକି ଆଜି ମୁଇଁ ନିଜେ ଆଗ୍କେ ବଢି ଚାଲିଚେଁ ବହୁତ୍ ମେହେନତ୍ କରିକି ନିଜେ ବି ଆଗ୍କେ ବଢ଼୍ବାକେ ମତେ ବହୁତ୍ ହେଲ୍ପ୍ଫୁଲ୍ ହେଇପାର୍ସି